ପନ୍ଦର ଜାନୁଆରୀ ଦୁଇହଜାର କୋଡ଼ିଏ ତେଇଶ ଫେବୃୟାରୀ ଦୁଇହଜାର ବାଇଶ ସତର ଜୁନ୍ ଦୁଇହଜାର ତେଇଶ କୋଡ଼ିଏ ଡ଼ିସେମ୍ବର ଦୁଇହଜାର ତେଇଶ ବାର ମାର୍ଚ୍ଚ ଦୁଇହଜାର କୋଡ଼ିଏ